ହ୍ୟାଲୋ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ନିଶ୍ଚିତ ଆପଣଙ୍କୁ ଭଲ ହେବ ଯେହେତୁ ଗଭର୍ଣ୍ଣମେଣ୍ଟ୍ ଲେବୁଲ୍ରେ ଏଇଟା ଏକ ନମ୍ବର୍ ଡାକ୍ତରଖାନା ଏବେ ଅଛି ପରିଷ୍କାର ସ୍ୱଚ୍ଛତା ବି ଅଛି ଭଲ ଭଲ ସ୍ପେସାଲିଷ୍ଟ୍ ସେଇଠି ଆଭେଲ୍ କରୁଛନ୍ତି ଆପଣ ପ୍ରାଇଭେଟ୍ରେ କଲେ ଆପଣଙ୍କୁ ଠିକ୍ ରୋଗଟା ନିରୂପଣ କରିପାରୁନଥିବେ ତେଣୁ ଏଇଠି ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍କୁ ଆସିଲେ ଏଇଠି ରୋଗ ନିରୂପଣଟା ମୁଖ୍ୟତଃ ପ୍ରାଓରିଟି ଦିଆଯାଉଛି ତେଣୁ ଆପଣଙ୍କୁ ବ୍ଲଡ଼୍ ଟେଷ୍ଟ୍ ସହିତ ଅଲଗା ଅଲଗା ଏକ୍ଜାମିନେସନ୍ କରାଯିବ ତେଣୁ ଗଭର୍ଣ୍ଣମେଣ୍ଟ୍ ତରଫରୁ ଆପଣଙ୍କୁ ବହୁତ ବି ସୁବିଧା ଅଛି ମେଡ଼ିସିନ୍ ବି ମାଗଣାରେ ମିଳିବ ତେଣୁ ଆପଣଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବ ମେନ୍ ହେଲା ମେନ୍ ଡାଇଗୋନାଷ୍ଟିକ୍ ଯେଉଁ ଡକ୍ଟର୍ ଡାଇଗୋନାଷ୍ଟିକ୍ ଆପଣଙ୍କୁ ଠିକ୍ ଭାବରେ କରିପାରୁଛି ତା'ର ରୋଗ ପ୍ରତି ନିଶ୍ଚିନ୍ତ ମେଡ଼ିସିନ୍ ଲେଖିବ ଲେଖିପାରିବେ ଆଉ ଆପଣ ଯେଉଁ ବାହାରେ ବୁଲି ମେଡ଼ିସିନ୍ ଖାଉଛନ୍ତି ଆପଣ ସେ ଡାଇଗୋନାଷ୍ଟିକ୍ ଠିକ୍ରେ ସେ କରିପାରୁନଥିବେ ଅଥବା ରୋଗ ନିରୂପଣ ଠିକ୍ସେ କରିପାରୁନଥିବେ ଆଉ ମୁଖ୍ୟତଃ ଥଣ୍ଡା ଜ୍ଵରର ଲକ୍ଷଣ ହେଉଛି ବ୍ଲଡ଼୍ ଟେଷ୍ଟ୍ ବାହାରେ କଲେ କେଉଁଠି ବ୍ଲଡ଼୍ ଟେଷ୍ଟ୍ର ସୁବିଧା ମିଳିପାରୁନଥିବ ତେଣୁ ଏଇଠି ଗଭର୍ଣ୍ଣମେଣ୍ଟ୍ ଲେବୁଲ୍ରେ ହସ୍ପିଟାଲ୍ରେ କଲେ ବହୁତ ପ୍ରକାର ସୁବିଧା ଆପଣଙ୍କୁ ଅଛି ଆଉ ବହୁତ ପ୍ରକାର ଟେଷ୍ଟ୍ ଫେଷ୍ଟ୍ କରି ସାରିଲା ପରେ ଆପଣଙ୍କୁ ଅବଶ୍ୟ ଟିକିଏ ସମୟ ସାପକ୍ଷ ଲାଗିବ ଟିକିଏ ଟେଷ୍ଟ୍ ପାଇଁ ସମୟ ଲାଗିବ ନାଇଁ ଓ ପି ଡ଼ି ତ ସବୁବେଳେ ଖୋଲା ଅଛି ମେଡ଼ିସିନ୍ ସ୍ପେସାଲିଷ୍ଟ୍ ପ୍ରାୟ ସବୁ ସମୟରେ ଆଭେଲ୍ ଅଛନ୍ତି ଅଲଗା ରୋଗ ପାଇଁ ଡ଼େ ବାଏ ଡେ କରାଯାଇଛି ତେଣୁ ଯେହେତୁ ଆପଣଙ୍କୁ ଥଣ୍ଡା ଜ୍ଵର କାଶ ବା ହୋଇଛି ନର୍ମାଲ୍ ଇଏଟା ହୋଇଛି ତେଣୁ ଡକ୍ଟର୍ ପ୍ରାୟତଃ ଏମ୍ ବି ବି ଏସ୍ ଡକ୍ଟର୍ ବା ସ୍ପେସାଲିଷ୍ଟ୍ ଡକ୍ଟର୍ ସବୁବେଳେ ଏଇଠି ଆଭେଲ୍ ଅଛନ୍ତି ଠିକ୍ ଅଛି ମୁଁ ଆପଣଙ୍କୁ ଥରେ ମୁଁ କହିଲି ଠିକ୍ ଏଇଠି ଯେହେତୁ ବାହାରେ ସୁବିଧା ନାହିଁ ଏଇଠି ସବୁ ପ୍ରକାର ଏକ୍ଜାମିନେସନ୍ ପାଇଁ ସୁବିଧାଟା ଅଛି ତେଣୁ ଏହି ପ୍ରକାର ଏକ୍ଜାମ୍ ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ସବୁ ପ୍ରକାର ସୁବିଧା ଏଇଠି ଆଡ଼୍ମିସନ୍ ନେଲେ ବି ସବୁ ପ୍ରକାର ସୁବିଧା ଅଛି ସବୁ ପ୍ରକାର ସେବା ଆପଣଙ୍କୁ ସରକାରୀ ସ୍ତରରେ ଯୋଗାଇ ଦିଆଯାଉଛି ତେଣୁ ଆପଣଙ୍କର କୌଣସି ପ୍ରୋବ୍ଲେମ୍ ନାହିଁ ଆପଣ ଆସି ପହଞ୍ଚିକରି ନିଶ୍ଚିନ୍ତ ଇଭିନିଙ୍ଗ୍ ହେଉ କି ନାଇଟ୍ ହେଉ କି ଯେତେବେଳେ କି ମର୍ନିଙ୍ଗ୍ ହେଉ ଯେତେବେଳେ ଆସି ପହଞ୍ଚିପାରିବେ ବି ଡକ୍ଟର୍ ସବୁବେଳେ ଆଭେଲ୍ ଅଛନ୍ତି ଆପଣଙ୍କୁ ଉପଯୁକ୍ତ ଚିକିତ୍ସା ବି ମିଳିପାରିବ ମୁଁ ଅଛି ଯେହେତୁ ଯେହେତୁ ମୁଁ ସୋସିଆଲ୍ ୱାର୍କର୍ ଆପଣଙ୍କ ପାଖେ ପାଖେ ରହି ଡକ୍ଟର୍ଙ୍କୁ ପରାମର୍ଶ କରି ଆଡ଼ଭାଇସ୍ ନେଇକରି ଆପଣ ସବୁ ପ୍ରକାର ବ୍ୟବସ୍ଥା ବି କରିପାରିବି ଏ କଥା ବି ଆପଣଙ୍କୁ ଦେଉଛି ଆଜ୍ଞା ଆଜ୍ଞା ମୋତେ ଓଲ୍ହେଇ ସାରିଲା ପରେ କଣ୍ଟାକ୍ଟ୍ କରିବେ ମୁଁ ଆପଣଙ୍କୁ ଠିକ୍ ଜାଗାରେ ଆଡ଼୍ଭାଇସ୍ କରିକରି ସବୁ ପ୍ରକାର ଟ୍ରିଟ୍ମେଣ୍ଟ୍ କରିପାରିବି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା